ହଁ ଆମ ଭାରତରେ ତ ବ୍ୟବସାୟ ଶିଳ୍ପୀଗଣ ବହୁତ ବଡ଼ବଡ଼ ଅଛନ୍ତି ବହୁତ ବଡ଼ବଡ଼ ବ୍ୟବସାୟୀ ଅଛନ୍ତି ଶିଳ୍ପୀ ପ୍ରତିଷ୍ଠା ବି ଅଛନ୍ତି ଆମର ବହୁତ ନେତାମାନେ ବଡ଼ ବଡ଼ ନେତାମାନେ ଅଛନ୍ତି ଆଉ ପରିବର୍ତ୍ତନ ତ ଆମର ବାଣିଜ୍ୟ କ୍ଷେତ୍ରରେ ଶିକ୍ଷା କ୍ଷେତ୍ରରେ ବହୁତ ପରିବର୍ତ୍ତନ ହେଇଛି କାରଣ ସ୍କୁଲ୍ କଲେଜ୍ ସବୁ ଆଗ ଅପେକ୍ଷା ଏବେ ବହୁତ ଡେଭଲପ୍ କରିଛି ଆଉ ମୋଦୀ ସରକାର ବହୁତ ପରିବର୍ତ୍ତନ ବି ଆଣିଛନ୍ତି ଶିକ୍ଷାକୁ ଶିକ୍ଷା ଆଗରୁ ପିଲାମାନେ କିଛି ଜାଣିନଥିଲେ ଶିକ୍ଷିତ ନଥିଲେ ଏବେ ତ ବହୁତ ଶିକ୍ଷିତ ହେଇଗଲେଣି କୋଣ ଅନୁକୋଣ ଗାଁଗଣ୍ଡା ସବୁଆଡ଼େ ମାନେ ଶିକ୍ଷାର ଚାରିଆଡ଼େ ଶିକ୍ଷା ଜାଣିଛନ୍ତି ଶିକ୍ଷାର ଅଭାବ ଆଉ ନାହିଁ ଶିକ୍ଷାର ପୁରା ପରିବର୍ତ୍ତନ ହେଇଛି ତା' ମଧ୍ୟରେ ବି ସ୍କୁଲ୍ କଲେଜ୍ ଖେଳକୁଦ ଏସବୁରେ ବି ପରିବର୍ତ୍ତନ ଆସିଛି ବଡ଼ ବଡ଼ବଡ଼ ଷ୍ଟାଡ଼ିୟମ୍ କରିଛନ୍ତି ସେଥିରେ ବି ଇଏ ହେଇଛନ୍ତି ଆଉ ଆଉ ସେଥିପାଇଁ ଲୋକ ଆଗମନ କରିଛନ୍ତି ଲୋକ ଆଗରୁ ବହୁତ ଗରିବ ଥିଲେ କିଛି ଜାଣିନଥିଲେ ବାହାରକୁ ଆସିପାରୁନଥିଲେ ନାରୀମାନେ ତ ଏଥର ବହୁତ ପୁରା ବାହାରକୁ ଆସୁଛନ୍ତି ସବୁ ସୁବିଧା ବି ଶସକ୍ତିକରଣ ଚାଲିଛି ସେଥିରେ ବି ସେମାନେ ଉପକୃତ ହେଉଛନ୍ତି ନିଜେ ନିଜେ